ଭବିଷ୍ୟତରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବାକୁ ଗଲେ ଆମେ ଚିନ୍ତା କରୁଛେ ଓଡ଼ିଆ ହିଁ ସବୁଠୁ ପ୍ରଥମ ଭାଷା ଯାହାକି ପିଲାଟି ତାର ମାଆଠାରୁ ଶିକ୍ଷା ଲାଭ କରିଥାଏ ପ୍ରଥମରେ ପ୍ରଥମଠାରୁ ଦଶମ ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ମାନ୍ୟତା ପ୍ରଦାନ କରାଯାଇଛି କି ପ୍ରତ୍ୟକ ପିଲା ଓଡ଼ିଆ ଶିଖିବା ଆବଶ୍ୟକ କୌଣସି ଚାକିରି ମଧ୍ୟ ସେ ପାଇପାରିବ ନାହିଁ ଯେମିତିକି ତାର ଓଡ଼ିଆ ଭାଷା ଗୋଟିଏ ନିହାତି ଦରକାର ପାଠ ବିଷୟରେ ଓଡ଼ିଆ ଭାଷାକୁ ବିଭିନ୍ନ ବିଭାଗରେ ବ୍ୟବହାରରେ କାର୍ଯ୍ୟରେ ଲଗାଇବା ଉଚିତ ନହେଲେ ନାହିଁ ଓଡ଼ିଆ ଭାଷାର କିଛି ମୂଲ୍ୟ ରହିବ ନାହିଁ ଆମେ ସମସ୍ତେ ଇଂରାଜୀକୁ ବହୁତ ପ୍ରୋତ୍ସାହନ ଦେଉଛେ କିନ୍ତୁ ଓଡ଼ିଆକୁ ଅଧିକ ପ୍ରୋତ୍ସାହନ ଦେଲେ ପିଲାଟି ବହୁତ ଖୁସିରେ ଓଡ଼ିଆକୁ ଶିଖିପାରିବ ଏବଂ ବୁଝିପାରିବ ଯେମିତିକି ଶ୍ରେଣୀରେ ଶିକ୍ଷକ କିଛି ପଢ଼ାଉଥିବେ ତ ଇଂରାଜୀଟାକୁ ସେତିକି ମାତ୍ରାରେ ସେ ବୁଝାଇପାରିବେନି କି ପିଲାଟି ମଧ୍ୟ ବୁଝିପାରିବନି କିନ୍ତୁ ଓଡ଼ିଆ ଭାଷାକୁ ଶିକ୍ଷକ ଯେତେବେଳେ ଆମକୁ ବୁଝାଉଥିବେ ସେହିଟାକୁ ଆମେ ବହୁତ ସହଜରେ ଏବଂ ବିଭିନ୍ନ ଆକ୍ସନ ମାଧ୍ୟମରେ ପିଲାଟି ବହୁତ ସହଜରେ ଅଧିକ ଦିନ ପର୍ଯ୍ୟନ୍ତ ବୁଝିପାରେ ଏବଂ ପରୀକ୍ଷାରେ ତାହାର ଭଲ ରେଜଲ୍ଟ ଆସିଥାଏ ଓଡ଼ିଆଟାକୁ ଅମେ ଯେତିକି ଭଲସେ ପଢ଼ିବା ଆଉ ଭଲ ସେ ସେ ବିଷୟଟାକୁ ବୁଝିପାରିବା ତ ଆମର ତ ଅଧିକ ମାର୍କ ଆସିପାରିବ କିନ୍ତୁ ଇଂରାଜୀରେ ସେତିକି ହୋଇପାରେ ନାହିଁ କୌଣସି ପିଲାକୁ ଆସିପାରେ ଇଂରାଜୀ କିଏ ପଢ଼ିପାରୁ ନଥିବ ଇଂରାଜୀ କିନ୍ତୁ ଓଡ଼ିଆଟା ପଢ଼ିବାକୁ ସମସ୍ତଙ୍କୁ ସହଜ ହୋଇଥାଏ କାରଣ ପିଲାଟି ପ୍ରଥମରୁ ଓଡ଼ିଆଟି ପଢ଼ି ଆସୁଥାଏ